ମୁଁ ତେର ତାରିଖ ଦିନ ପଇଁତିରିଶଶହ ଟଙ୍କା ଦେଇ ଯେଉଁ ଶାଢ଼ୀଟିକୁ ଆଣିଥିଲି ସେହି ଶାଢ଼ୀଟା ଏତେ ଭଲ ଶାଢ଼ୀ ନଥିଲା ଶାଢ଼ୀକୁ ପିନ୍ଧି ଦୁଇଥର ଧୋଇଲା ପରେ ରଙ୍ଗ ଛାଡ଼ିଗଲା ଏବଂ ଶାଢ଼ୀଟା ରଙ୍ଗ ଛାଡ଼ି ପିବନ ଦିଶୁଛି ଶାଢ଼ୀ ଶାଢ଼ୀର ଦେହରେ ବିଭିନ୍ନ ସ୍ଥାନରେ ଦରକି ଯାଇଛି ଶାଢ଼ୀର ମୁହଁରେ ଲାଗିଥିବା ଜରି ସେଗୁଡ଼ାକୁ ଛିଣ୍ଡିଗଲା ପଇଁତିରିଶଶହ ଟଙ୍କା ଦେଇ ଆଣିଥିବା ଏବଂ ପିନ୍ଧିବାକୁ ଅନୁପଯୋଗୀ ଏ ଶାଢ଼ୀଟା ପଇଁତିରିଶଶହ ଟଙ୍କା ଶାଢ଼ୀ ନୁହେଁ ଯେଉଁ ସାଙ୍ଗସାଥି ଏହି ଶାଢ଼ୀକୁ ନେଇ ତାରିଫ କରୁଥିଲେ ସେମାନେ ଏବଂ ଖରାପ ଶାଢ଼ୀଟିଏ କିଣିଲୁ ବୋଲି କହୁଛନ୍ତି